ମୁଁ ସେତେବେଳେ ସବୁ ଜିନିଷ ଅଫଲାଇନ୍ ମାର୍କେଟ୍ରୁ କିଣେ ଆଉ ସବୁ ଜିନିଷ ଆପଣ ତ ଜାଣିଛନ୍ତି ଅଫଲାଇନ୍ ମାର୍କେଟ୍ରେ ସବୁ ଜିନିଷ ଭେରାଇଟି ଆଭେଲେବଲ୍ ରୁହେନି ଆଉ ପ୍ରାଇସ୍ ଟିକେ ଅଧିକା ରହେ ତ ମୁଁ ଗୋଟେ ଥର ହେଡ଼ଫୋନ୍ ଖୋଜୁଥିଲି କି ମୁଁ କହିଲି ହଁ ଟିକେ ଭଲ କ୍ଵାଲିଟିର ହେଇଥିବ କମ୍ ଦାମରେ ମିଳୁଥିବ ତ ମୁଁ ଅନଲାଇନ୍ରେ ବହୁତ ଏ ସରି ମାନେ ମୁଁ ମାର୍କେଟ୍ରେ ବହୁତ ଖୋଜିଲି କିଛି ମିଳିଲାନି ତ ମୋତେ ଗୋଟେ ସାଙ୍ଗଟେ କହିଲା ଯେ ହଁ ଅନଲାଇନ୍ରେ ଦେଖେ ବହୁତ କମ୍ ଦାମରେ ମିଳିବ ମୁଁ ଅନଲାଇନ୍ରେ ଦେଖିଲି ଅନଲାଇନ୍ରେ ଦେଖିଲା ଆସୁକୁ ଗୋଟେ ୱାନ୍ ପ୍ଲସର୍ ଗୋଟେ ଦେଖିଲି ଯେଉଁଟା କି ପଡ଼ୁଥିଲା ପଚିଶି ଶହ ଟଙ୍କା ସେଇଟା କମି କମି ଅଫର୍ରେ ଥିଲା ତେର ଶହ ଟଙ୍କା ମୁଁ ଭାବିଲି ଏଇଟା ସତରେ ଅରଜିନାଲ୍ ନା ନାହିଁ କ'ଣ ଭାବିକି ସେଇଠୁ ମୁଁ କହିଲି ହଁ କିଣିଦେବା ସେ ଯାହା ହବ ଦେଖାଯିବ ଫ୍ଲିପକାର୍ଟ୍ ତ ଅଛି ରିଟର୍ନ୍ ମାରିଦବା ତ ମୁଁ ସେଇଟା ଆଣିଲି ତ ସେଇଟା ଭାବିଲି ଭଲ ହେଇଥିବ କିନ୍ତୁ ଦେଖିଲା ବେଳକୁ ଆଣିଲି ତ ତା ସାଉଣ୍ଡ୍ କ୍ଵାଲିଟି ବହୁତ ବେକାର ଅରଜିନାଲ୍ ଦେଇଛି ଫ୍ଲିପକାର୍ଟରେ ଫାଷ୍ଟ ଟାଇମ୍ ମୁଁ ସେଇଟା ଇଏ କଲି କିନ୍ତୁ ସେଇଟା ବହୁତ ବେକାର ପଡ଼ିଲା ଆଉ ମୁଁ ଭାବି ନଥିଲି କି ହଁ ୱାନ୍ ପ୍ଲସ୍ ର ବି ସେଇଟା ଏତେ ଖରାପ ପଡ଼ିବ ତ ସାଉଣ୍ଡ୍ କ୍ଵାଲିଟି ଇଏ ଚାର୍ଜ୍ ବି ରଖିଲାନି ତ ମୁଁ ବହୁତ ମନ ଦୁଃଖ ହେଲା କି ଫାଷ୍ଟ ଟାଇମ୍ ଅନଲାଇନ୍ରୁ ଅର୍ଡ଼ର୍ କରିଥିଲି ଯେଉଁଟା କି ଭଲ ପଡ଼ିଲାନି ଆଉ ୱାନ୍ ପ୍ଲସ୍ ବି ଯେଉଁ ଲୋଗୋ ଦେଇଥିଲା ସେ ଲୋଗୋ ଟା ବି ଗୋଟେ ଦିନ ଦୁଇ ଦିନରେ ସେଇଟା ଲିଭିଲା ଲିଭିଲା ଭଳିଆ ହେଇଗଲା ତ ମୁଁ ଭାବିଲି ହଁ ଏଇଟା ଅରଜିନାଲ୍ ନୁହଁ କିନ୍ତୁ ଡୁପ୍ଲିକେଟ୍ ଟା କିନ୍ତୁ ମୋତେ ଅରଜିନାଲ୍ କହିକି ଇଏ କରିଦେଲା ତ ସେଥିପାଇଁ ବହୁତ ମନ ଦୁଃଖ ହେଲା ଆଉ ମୁଁ ମାନେ ଠକି ଗଲି ଯେ କିନ୍ତୁ ସେ ଜିନିଷଟା ବି ଭଲ ପଡ଼ିଲାନି ଆଉ ଫାଷ୍ଟ ଟାଇମ୍ ଜିନିଷଟା କିଣିଲି ତ ଏତେ ଭଲ ପଡ଼ିଲାନି ତ ମୁଁ ଆଉ ଅନଲାଇନ୍ରୁ ଅର୍ଡ଼ର୍ କରୁନି